ଆମ ଭାରତରେ ବିଭିନ୍ନ ପ୍ରକାର ନୃତ୍ୟଶୈଳୀ ରହିଛି ତାହା ଓଡ଼ିଶାରେ ଆମ ଓଡ଼ିଶା ରାଜ୍ୟରେ ମଧ୍ୟ ରହିଛି ତାହା ହେଉଛି ଓଡ଼ିଶୀ ଡାନ୍ସ ଓଡ଼ିଶା ଗୋଟେ ପ୍ରସିଦ୍ଧ ନୃତ୍ୟ ତାହା ବି ରହିଛି ଆମ କୋରାପୁଟ ଷ୍ଟେଟ୍ ଡିଷ୍ଟ୍ରିକଟ୍ରେ କୋରାପୁଟ ଡିଷ୍ଟ୍ରିକଟ୍ରେ ମଧ୍ୟ ଢେମସା ରହିଛି ବା ବିଭିନ୍ନ ନାଚ ଗୀତ ରହିଛି ଢେମସା ହେଉଛି ପ୍ରସିଦ୍ଧ ତାହା ବିଷୟରେ ସମସ୍ତେ ଜାଣିଛନ୍ତି ବା ସମସ୍ତେ କରୁଛନ୍ତି ଆଉ ରଥଯାତ୍ରା ଆମ ରଥଯାତ୍ରା ମାନଙ୍କରେ ଷ୍ଟେଜ୍ ମାନଙ୍କରେ ଓଡ଼ିଶୀ ଡାନ୍ସ କରନ୍ତି ଓଡ଼ିଶୀ ଡାନ୍ସ କରନ୍ତି ଆଉ ଓଡ଼ିଶୀ ଓଡ଼ିଶୀ ଓଡ଼ିଶୀ ଡାନ୍ସ ଗୋଟେ ଏମିତି ଏମିତି ଏମିତି ଗୋଟେ ନୃତ୍ୟ କି ତାହା କରିବା ପାଇଁ ବି ସୁନ୍ଦର ଲାଗେ ଆଉ ଲୋକମାନେ ବି ତାହା ଶିଖିବାକୁ ବହୁତ ଉତ୍ସାହିତ ଥାଆନ୍ତି ଉତ୍ସାହିତ ଥାନ୍ତି ବହୁତ ଲୋକ ମଧ୍ୟ କରନ୍ତି ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାର ରହିଛି ବା ଡାନ୍ସ ଶୈଳୀ ରହିଛି ନୃତ୍ୟଶୈଳୀ ରହିଛି ଭାରତରେ ତ କେତୋଟି କେତେ ରାଜ୍ୟ ରହିଛି ସେଇ ମଧ୍ୟରେ କେତେକ ରାଜ୍ୟର କେମିତି କେତେ ପ୍ରକାର ଶୈଳୀ ରହିଛି ସମ୍ବଲପୁରୀ ସମ୍ବଲପୁରୀରେ ମଧ୍ୟ ସମ୍ବଲପୁରିଆ ଡାନ୍ସ ରହିଛି ବା ନୃତ୍ୟ ନୃତ୍ୟ ହଁ ନୃତ୍ୟ ରହିଛି ସମ୍ବଲପୁରିଆ ନୃତ୍ୟ ଆଉ ଆମ କୋରାପୁୁଟ ଷ୍ଟେଟ୍ ଡିଷ୍ଟ୍ରିକଟ୍ରେ ମଧ୍ୟ ଢେମସା ରହିଛି ଆଉ କିଛି ମଧ୍ୟ କେତେ ଗୁଡ଼ିଏ ଏମିତି ନାଚ ଗୀତ ରହିଛି ବା କୋରାପୁଟ ଡିଷ୍ଟ୍ରିକଟ୍ରେ ଗୋଟେ ଢେମସା ହେଉଛି ଗୋଟେ ଏମିତି ନୃତ୍ୟ କି ତାହା ସମସ୍ତେ ମିଶି କରି ଏକାଠି ମିଶି କରି ଡାନ୍ସ କରିପାରନ୍ତି ବା ଖୁସିରେ ମଧ୍ୟ କରି ବାହାର ବାହାର କଣ୍ଟ୍ରିରେ ମଧ୍ୟ ଭଲ ପାଆନ୍ତି ଢେମସା ଢେମସାକୁ ଆମ ଏ କୋରାପୁଟର ଢେମସା ସମସ୍ତେ ସମସ୍ତେ ଭଲ ପାଆନ୍ତି ସେଇ ସେ ଡାନ୍ସ ଗୋଟେ ଏମିତିକି ସମସ୍ତଙ୍କୁ ଭଲ ଲାଗିପାରେ ସମସ୍ତେ ମିଶି କରି ଏକାଠି ସେ ଡାନ୍ସ କରିପାରନ୍ତି ଆହୁରି ଓଡ଼ିଶୀ ତ ଓଡ଼ିଶୀ ତ ଏମିତି ଥିବ କି ସେଟା ଗୋଟେ ସ୍ଲୋ ମୋସନ୍ ଏମିତି ଟାଇପ୍ ଡାନ୍ସ କରିହେବ ଆଉ ଭଲ ବି ଲାଗେ ତ ଶିଖନ୍ତି ସେଟା କରିବା ପାଇଁ ଲୋକ ବହୁତ ଉତ୍ସାହିତ ଥାଆନ୍ତି ତାହା ଭଲ କରନ୍ତି ବି ଆଉ ଶିଖିବା ପାଇଁ ବି ତ ଉତ୍ସାହିତ ଥାଆନ୍ତି ଓଡ଼ିଶୀ ଡାନ୍ସ ଆମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟ ଏହା ଏହା ସମସ୍ତେ ଜାଣିଛନ୍ତି ବି ଆଉ ସେ କରନ୍ତି ବି ମଧ୍ୟ ବହୁତ କରନ୍ତି କ'ଣ ପ୍ରୋଗ୍ରାମ୍ ଯାକ ହେଲେ ସେ ହିଁ ଫାର୍ଷ୍ଟ ଆମର ଯଦି ଧର୍ମରେ ମଧ୍ୟ ତାହା ଧର୍ମରେ ମଧ୍ୟ ଫାର୍ଷ୍ଟ ସେହି ଡାନ୍ସ ହିଁ କରାଯାଏ ସେ ଆମର ହିନ୍ଦୁ ଧର୍ମରେ ସେଇ ଡାନ୍ସ ହିଁ ଫାର୍ଷ୍ଟ କରାଯାଏ ତା'ପରେ ଯାଇକି ସବୁ ଡାନ୍ସ ଯାକ କ'ଣ କ'ଣ ଥାଏ ସେ ଡାନ୍ସ ଯାକ ସବୁ କରାଯାଏ ତାହା ହିଁ ଓଡ଼ିଶୀ ଡାନ୍ସ ହେଉଛି ଗୋଟେ ପ୍ରସିଦ୍ଧ ଆମ ଓଡ଼ିଶାର